ହ୍ୟାଲୋ ହଁ ହ୍ୟାଲୋ ହଁ କହ ହଁ ହଁ ସେଥିର୍ ଲାଗି ଭଲ୍ ପାଇପ୍ ବି ଦରକାର୍

ହ ହଏ ସେଥିର୍ ଲାଗି ସେ ଜଏଣ୍ଟ୍ ଜିନ୍ ହବା ଫାଟୁଛି ସେ ଜଏଣ୍ଟ୍ ବି ଠିକ୍ସେ ଆମେ କରି ଜାନବାର୍ ଅଛି ଭଲ୍ ଅଭିଜ୍ଞତା ମେକାନିକ୍ ମେକାନିକ୍ ବି ଦରକାର୍ ହ୍ୟାଲୋ ଲାଗିଲେ ଯଦି ଅଭିଜ୍ଞତା ହଏ ଟିକେ ବାହାରୁ ଟିକେ ପର୍ ମଗାବାର୍ ପଡ଼୍ବା ଆରୁ ହ ହଉ କେତେ ଇଞ୍ଚି ଇହେ କେ କେତେ ଅ ହ ଶହେ ଇଞ୍ଚିର ବୋଲେ ତ ତା'ପରେ ସେ ଯେନ୍ ଆମେ କେମିକାଲ୍ ଅଠା ଯେନ୍ଟା ଦଉଛୁଁ ସେ ଯେନ୍ ଅଠା ଦଉଛୁଁ ଯେ ସେଇଟା ବି ଠିକ୍ ସଫା କରିକିରି ସେ ଯେନ୍ ସକେଟ୍ନେ ଦେଲେ ଯାଇକିରି ସେନେ ତାମାନେ ପ୍ରେସର୍ନେ ଏଇଟା ହେଇ ପାର୍ବା ଯଦି ଟିକେ ସଟ୍ ହେଇଥିବା ବେଲେ ଲିକ୍ ହେଇକିରି ସେଇଟା ଏଖା ବ୍ରଷ୍ଟ୍ ହେଇଯିବା

ଏମତିକା ହଉ ନହେଲେ ସେଇଟା ଭଲ୍ କରି ତାର୍ମାନେ ଗଲା ମେକାନିକ୍ ଗୋଟେ ଭଲ୍ଟା ହବା ପଡ଼୍ବା ଆରୁ ସେ ଆମର୍ ଯେନ୍ ଅଠା ଯେନ୍ ଆଣୁଛୁଁ ସେଇଟା ଟିକେ କଷ୍ଟଲିଟା ଟା ଆନିକିରି ଏ ଯେନ୍ ଜାଗାରେ ପହଲା ପୋଛି ଦେଇକିରି ଆଜିକାଲି ତ ମେକାନିକ୍ ମାନେ ଜଲ୍ଦି କାମ୍ ପଟିଗଲେ ଆମର୍ ପଇସା ପାଇକିରି ପଲାମୁ ବୋଲୁଚନ୍ ତା'ପରେ ସେମାନେ ଯେନ୍ତା ବ୍ୟାକ୍ କରୁଛୁ ଯଦି ପାନ୍ ଚଲାଇ ଦବ ବୋଲେ ଟିକେ କି ଯଦି ଲିକେଜ୍ ହବା ବୋଲେ ବ୍ରଷ୍ଟ୍ ହେଇଯିବ ହେଥିର୍ ଲାଗି ନିଜେ ପ୍ରେଜେନ୍ସ୍ ହେଇକିରି ହେତାକେ କରାଲେ ଯାଇକିରି ସକସେସ୍ ହେଇ କର୍ବା ନିଜେ ଦେଖୁଥିବାର୍ ପଡ଼୍ବା ହୁଁ ହୁଁ

ତା'ପରେ ସେଇ ମୋଟର୍ ଯେନ୍ ଚଲାବ ମୋଟର୍ ଚଲାବ ଆରୁ ଯଦି ଟିକେ ତାର୍ ଯେତେବେଳେ ବାହାରଲା

ସେଥିର୍ ଲାଗି ପହେଲା ଟିକେ ଟ୍ରାଏଲ୍ କର୍ବା ପଡ଼୍ବା ଜଏଣ୍ଟ୍ କରି ସାରିଲା ପରେ ତା'ପରେ ଯାଇକିରି ଠିକ୍ ଜେଗାରେ ଟିକେ ପେନ୍ ବାହାର୍ଲା ବୋଲେ ଭଲ ହେଲା ସେଇ ତାକୁ ମାରମା ଆରୁ ତା'ପରେ ସେଇ ପାଇପ୍ ଦେଇ ଫିର୍ ଫାଟିବା ହଉ ଠିକ୍ ଅଛି ହେଲେ